ମୋତେ ରୋଷେଇ କରିବା ପାଇଁ ବହୁତ ଭଲ ଲାଗେ ଆଉ ମୋ ମା' ମୋ ଦିଦି ସମସ୍ତେ ମୋତେ ଘରେ ବହୁତ ଉତ୍ସାହ ଦିଅନ୍ତି ମୋ ଜେଜେ ମା' ଆଉ ସେମାନେ ରୋଷେଇ କଲା ସମୟରେ ମଧ୍ୟ ସେମାନେ ମୋତେ ପାଖକୁ ଡାକନ୍ତି ଏବଂ କ'ଣ ରୋଷେଇ କରୁଛନ୍ତି କେମିତି କରୁଛନ୍ତି ସେସବୁ ମୋତେ ଶିଖାନ୍ତି ଆଉ ତାଙ୍କୁ ଦେଖି ଦେଖି ମୁଁ ବହୁତ ଉତ୍ସାହ ହୁଏ ସେମାନେ ମଧ୍ୟ ମୋତେ ଶିଖାଇବା ପାଇଁ ବହୁତ ଆଗ୍ରହରେ ସେମାନେ ଶିଖାନ୍ତି ଆଉ ରୋଷେଇ କରିବା ପାଇଁ ଆଉ ସ୍ପେସିଆଲି ମୋ ଭାଇର ମଟନ ବିରିୟାନୀ ବହୁତ ପସନ୍ଦ ତ ମୁଁ ପ୍ରତି ସନ୍ଡେରେ ପ୍ରତି ସନ୍ଡେରେ ଆମ ଘରେ ମଟନ ବିରିୟାନୀ ହୁଏ ଆଉ ସେ ବହୁତ ଖୁସିରେ ମଟନ ବିରିୟାନୀ ଖାଏ ୟୁ ଟ୍ୟୁବ୍ ଦେଖିକି ମୁଁ ବହୁତ ବିଭିନ୍ନ ପ୍ରକାର ଆଇଟମ୍ ମଧ୍ୟ ମୁଁ ଶିଖିଛି ୟୁଟ୍ୟୁବ୍ରୁ ଜେଜେ ମା'ଙ୍କ ପାଖରୁ ଦିଦି ପାଖରୁ ମା' ପାଖରୁ ସମସ୍ତଙ୍କ ପାଖରୁ ମୁଁ ବିଭିନ୍ନ ପ୍ରକାର ରୋଷେଇ ମଧ୍ୟ ମୁଁ ଶିଖିଛି ଆଉ ରୋଷେଇ କରିବାର ମୋର ବହୁତ ସଉକ କାହିଁକିନା ମୋର ପରିବାର ଲୋକ ମୋତେ ସେମିତି ଉତ୍ସାହ ଦିଅନ୍ତି ମୋ ଘର ଲୋକ ଯେ ତୁ ଭଲ ରୋଷେଇ କରେ ବୋଲି ଆଉ ତାଙ୍କ ଉତ୍ସାହ ଲାଗି ନେଇକି ଆଜି ମୁଁ ଭଲ ରୋଷେଇ କରିପାରୁଛି ସବୁବେଳେ ସବୁବେଳେ ସବୁ ସମୟରେ ସେମାନେ ରୋଷେଇ ଶିଖାଇବାରେ ହଉ କିମ୍ବା ୟୁ ଟ୍ୟୁବ୍ ମାଧ୍ୟମରେ ହଉ ଏମିତି ବିଭିନ୍ନ ୟୁ ଟ୍ୟୁବ୍ ଦେଖାଇ କରି ହଉ ଟି ଭି ଜରିଆରେ ହଉ ସେମାନେ ମୋତେ ରୋଷେଇ ଶିଖାଇବା ପାଇଁ ବୋଲି ବହୁତ ଆଗ୍ରହ ପ୍ରକାଶ କରନ୍ତି ତ ସେଇଟା ହିଁ ମୋର ଗୋଟେ ରୋଷେଇ ହିଁ ମୋର ଗୋଟେ ସଉକ ହେଇଗଲା ଆଉ ଘର ଲୋକମାନେ ସେ ଭୂମିକା ନିଭାଇ ଆସୁଛନ୍ତି ଆଉ ସବୁବେଳେ ମୋତେ ସପୋର୍ଟ କରିଛନ୍ତି